ଆମ ଅଞ୍ଚଳରେ ବହୁତ ପରିବହନ ସୁବିଧା ଉପଲବ୍ଧ ନାହିଁ ବସ୍ ଟ୍ୟାକ୍ସି ଓ ଅଟୋରିକ୍ସା ଅଛି ପର୍ଯ୍ୟଟନସ୍ଥଳୀ ନଥିବାରୁ ଆମେ ବୌଦ୍ଧ ଡିଷ୍ଟ୍ରିକ୍ଟକୁ ଯାଇଥାଉ ବୌଦ୍ଧ ଡିଷ୍ଟ୍ରିକ୍ଟରେ ପରିବହନସ୍ଥଳୀ ବହୁତ ଅଛି ମ୍ୟୁଜିୟମ୍ ମ୍ୟୁଜିୟମ୍ ଶିବମନ୍ଦିର ଏମିତି ମନ୍ଦିର ମାନେ ବହୁଟେ ଅଛି ଯାହାଦ୍ୱାରାକି ଆମେ ଟ୍ୟାକ୍ସି ବା ଅଟୋରେ ଆମେ ଯାଇକରି ସେନେ ସବୁ ଯେନ୍ ସବୁ ବୁଲିବୁଲା କରି ଆସିଥାଉଁ ମ୍ୟୁଜିୟମ୍ରେ ସବୁ ଅଛି ଯେମିତିକି ସେ ପୌରଣିକ ଜିନିଷ୍ ମନେ ସବୁ ସେଥିରେ ପୁରା ଅଛି ସେଥିଲାଗି ଆମେ ବସ୍ରେ ଯାଉଁ